ଓଡ଼ିଆ ସାହିତ୍ୟ କବିତା ଏବଂ ଅନ୍ୟପକାର କଳାତ୍ମକ ଅଭିବ୍ୟକ୍ତରେ ଓଡ଼ିଆ ଭାଷାର ପ୍ରମୁଖ ଭୂମିକା ରହିଛି କାରଣ ଆଗ କାଳରେ କେତେ କବି ଗୁଡ଼ିକ କବି ଲେଖକ ଓ ଗାଳ୍ପିକମାନେ ସବୁ କବିତା ପ୍ରକଳ୍ପ ତାପରେ ଗପ ପ୍ରବନ୍ଧ ଏଗୁଡ଼ିକୁ ଓଡ଼ିଆ ଭାଷାରେ ଦେଖୁଥିଲେ କିନ୍ତୁ ଆଜିକାଲି ସବୁ ଓଡ଼ିଆ ଭାଷା ସହିତ ଇଂରାଜୀ ହିନ୍ଦୀ ତେଲୁଗୁ ତାମିଲ ଭାଷାରେ ମଧ୍ୟ ଲେଖାଯାଉଛି କିନ୍ତୁ ଆଜି ମଧ୍ୟ ଅନେକ ଗୁଡ଼ିଏ କବିତା ସାହିତ୍ୟ କଳାତ୍ମକ ଅଭିବ୍ୟକ୍ତ ଓଡ଼ିଆ ଭାଷାରେ ଲେଖା ହେଉଛି ଏଣୁ ଆମେ ଆମ ଓଡ଼ିଆ ଭାଷାକୁ କହି ପଢ଼ି ଆମେ ନିଜକୁ ଗର୍ବ ଅନୁଭବ କରୁଛୁ ଆମକୁ ଓଡ଼ିଆ ଭାଷା ପଢ଼ିବାକୁ ଭଲ ଲାଗେ ଓ କହିବାକୁ ମଧ୍ୟ ଭଲ ଲାଗେ ଏହା ଓଡ଼ିଆ ଭାଷା କହିବାକୁ କହିଲେ ଆମେ ନିଜକୁ ନିଜ ଗର୍ବ ଅନୁଭବ କରୁଛୁ